ନା ମୁଁ କୌଣସି ଦୌଡ଼ ପ୍ରତିଯୋଗିତାରେ ଭାଗ ନେଇ ନାହିଁ କିନ୍ତୁ ଦୌଡ଼ିବା ଦ୍ୱାରା ଶରୀର ବହୁତ ସୁସ୍ଥ ହୋଇଥାଏ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ବହୁତ ଆକ୍ଟିଭ୍ ହୋଇଥାଏ ତେଣୁ କରି ମୁଁ ଯଦି କିଛି ସୁଯୋଗ ମିଳେ କେବେ ଦୌଡ଼ ପ୍ରତିଯୋଗିତା ଭାଗ ନେବା ପାଇଁ ମୁଁ ନିଶ୍ଚିନ୍ତ ଦୌଡ଼ ପ୍ରତିଯୋଗିତା ଭାଗ ନେବାକୁ ଚାହୁଁଛି ଦୌଡ଼ ପ୍ରତିଯୋଗିତା ଦେହ ପାଇଁ ବହୁତ ହିତକର ହୋଇଥାଏ ଶରୀର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଆକ୍ଟିଭ୍ ହବା ଦ୍ୱାରା ସବୁକିଛି କାର୍ଯ୍ୟକ୍ରମ କରିବାକୁ ଖୁସି ଲାଗିଥାଏ ମନ ପ୍ରଫୁଲ୍ଲିତ ହୋଇଥାଏ ଶରୀର ଦୁର୍ବଳ ଲାଗେ ନାହିଁ ତେଣୁ କରି ଦୌଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ ମୁଁ ମୁଁ ଚାହୁଁଛି ଆଉ ସୁଯୋଗର ଅପେକ୍ଷାରେ ମଧ୍ୟ ରହିଛି ତେଣୁ କରି ଦୌଡ଼ ପ୍ରତିଯୋଗିତା ଭାଗ ନେବା ନେବାଟା ନେବା ଦରକାର